ମ୍ୟାଡମ୍ ନମସ୍କାର ହଁ ମ୍ୟାଡମ୍ ମୁଁ ଗୋଟେ ଷ୍ଟୁଡେଣ୍ଟ୍ କହୁଥିଲି ହଁ ଆପଣ ୟୋଗା ଟିଚର ନାଇଁ ଆପଣ ହୁଁ ହୁଁ ହୁଁ ମ୍ୟାଡମ୍ ଆପଣଙ୍କର ସେଠି ୟୋଗା ଶିଖାାଯାଉଛି ନା ଷ୍ଟୁଡେଣ୍ଟମାନଙ୍କୁ ହଁ ହଁ ମ୍ୟାମ୍ ମୁଁ ଶିଖିବି ଯେ କ'ଣ କେତେ ପ୍ରାଇସ୍ ରହୁଛି ହୁଁ ହୁଁ ଆଉ ଏଇଟା ଟାଇମିଙ୍ଗଟା କେତେବେଳେ ହୁଁ ହୁଁ ଆଉ ମ୍ୟାମ୍ ଏଇ ଯୋଉ ଆମର ଷ୍ଟୁଡେଣ୍ଟ୍ମାନେ ଯଦି କେତେ ଯିବେ କ'ଣ କିଛି କନସେସନ୍ ଦେବେ ହଁ ମ୍ୟାମ୍ କୁହନ୍ତୁ ଆମର ପ୍ରାୟତଃ ଆମେ ଯୋଉ ହଷ୍ଟେଲରେ ରହୁଛୁ ଇଣ୍ଚ୍ରେଷ୍ଟେଡ୍ ଦଶ ବାର ଜଣ ଅଛନ୍ତି ଶିଖିବା ପାଇଁ ନା ମ ପ୍ରାୟତଃ ଏଇ ସବୁ ବାହାରେ ଯୋଉ ରହୁଛନ୍ତି ପ୍ଲସ ଥ୍ରୀ ପଢୁଛନ୍ତି ମାନେ କୋଡ଼ିଏ ଏକୋଇଶ ବର୍ଷ ଭିତରେ ଆଉ ସେମାନେ ନିଜ ଦେହକୁ ଫିଟ୍ ରଖିବା ପାଇଁ ଏବଂ ମନକୁ ଶାନ୍ତ ରଖିବା ପାଇଁ ଏସବୁ ଇଏରେ ଶିଖିବେ ଆଉ ହଁ ହଁ ହଁ ହଁ ହଁ

ହଉ ଠିକ୍ ଅଛି ମ୍ୟାଡମ୍ ମୁଁ ଯାଇକି ପହଞ୍ଚି